ହ୍ୟାଲୋ ଦିଦି ମୁଁ ରାଶି କହୁଥିଲି ଆଜିକାଲି କେମିତି କ୍ଷୀର ଦେଉଛନ୍ତି ଆପଣ କ୍ଷୀରରେ ପାଣି ମିଶାଇକି ଦେଉଛନ୍ତି ଏତେ ପତଳା କ୍ଷୀର କିଏ ଦିଏ ମୁଁ କ'ଣ ମିଛ କହିବି ସେମାନେ ବି ସେମାନେ ବି କରିବେ ରୁହନ୍ତୁ ସେମାନେ ବି କହିବେ ପ୍ରଥମେ ଟିକେ ପାଣି ମିଶାଉ ଥିବେ ଏବେ ଅଧିକ ପାଣି ମିଶାଉଛନ୍ତି ନାଇଁ ଆପଣ ମିଶାଉଛନ୍ତି ନହେଲେ ମୁଁ କ'ଣ ପାଇଁ ମୁଁ କ'ଣ ପାଇଁ କହିବି ଆପଣଙ୍କର କ୍ଷୀର ଯଦି ଭଲ ଥିବ ମୁଁ କିଛି କହି ନ ଥାନ୍ତି ନା ଆମେ ଆମେ ଟଙ୍କା ଦେଇ କି କ୍ଷୀର ନେବୁ ହେଲେ ସେମିତି ପାଣିଆ କା ନେବୁ କ'ଣ ପାଇଁ ଆପଣ ଅଧିକ ଅଧିକ ଟଙ୍କା ବି ନେଉଛନ୍ତି ଆଉ ପାଣି ବି ମିଶାଇ କି ଦେଉଛନ୍ତି ହଁ ଟଙ୍କା ଦେଇକି ନେବି ହେଲେ ପାଣିଆଟା ନେବି କ'ଣ ପାଇଁ କ୍ଷୀର ଏକ ଲିଟରରେ ଫିର ଆପଣ ଦୁଇ ମଗ୍ ପାଣି ଢାଳିଦେବେ ସେମିତି ଏକା ତ ଲାଗୁଛି କ୍ଷୀର ଦେଖିକି ଆମେ କ'ଣ ପାଇଁ ପାଣି ମିଶାଇବୁ କ୍ଷୀର ଯେତେବେଳେ ଆପଣ ଦେଉଛନ୍ତି ପୂରା ପାଣି ପାଣିଆ କ୍ଷୀର

ହଉ ଠିକ୍ ଅଛି ହଉ ରହିଲି ଆଜ୍ଞା

ହ୍ୟାଲୋ